ସବୁ ରାଜ୍ୟର ଯେନ୍ତା ସବୁ ପ୍ରକାର୍ ଭାଷା ଚାଲିଚଲଣି ପୋଷାକ କଥାବାର୍ତ୍ତା ସବୁ ପ୍ରକାର୍ ଭିନ୍ନ ଯେନ୍ତା ଥିସି ହେନ୍ତା ଆମର୍ ଓଡ଼ିଆମାନ୍କର୍ ଓଡ଼ିଆ ଭାଷା ମଧ୍ୟ ବହୁତ୍ ଅଲ୍ଗା ଯେନ୍ତାକି ପୂର୍ବ ଓ ଓଡ଼ିଶା ବାଲେ ଯେନ୍ ପ୍ରକାର୍ ଚାଲିଚଳଣି କଥାବାର୍ତ୍ତା ସେମାନେ ତାକର୍ କଥା ସେମାନେ ହିଁ ଏକା ବୁଝିପାର୍ସନ୍ ଯେନ୍ତାକି ତାମିଲ୍ ବାଲେ ତାମିଲ୍ ଭାଷା ତାକର୍ଟା ତାପ୍ନେ ବୁଝିପାର୍ସନ୍ ହେନ୍ତା ତେଲୁଗୁ ବାଲେ ତାକର୍ ଭାଷା ତାପ୍ନେ ବୁଝି ପାର୍ସନ୍ କେହି ମଧ୍ୟ ତାକର୍ ଭାଷାକେ ବୁଝି ନେଇପାରନ୍ ସେନ୍ତା ସମସ୍ତଙ୍କର୍ ଭାଷା ପରିପୋଷାକ ଚାଲିଚଲଣି କଥାବାର୍ତ୍ତା ପର୍ବପର୍ବାଣି ସମସ୍ତଙ୍କର୍ ଅଲ୍ଗା ଥିସି ଯେନ୍ଟାକି ସମସ୍ତେ ସମସ୍ତଙ୍କର୍ ଭାଷାମାନ୍କୁ ବୁଝି ନେଇପାରନ୍ ସବେ ସମସ୍ତଙ୍କର୍ ଭାଷା ଯଦି ବୁଝିପାରୁଥିତେ ଆଜି ବହୁତ୍ ଆଗ୍କେ କର୍ତାନ ଲୋକ୍ ସେ ସମସ୍ତଙ୍କର୍ ଭାଷା ସମସ୍ତେ ବୁଝି ନେଇ ପାରନ୍ ଯେ ସେଥିର୍ ଲାଗି ଯାହାର୍ ଭାଷା ସେମାନେ ହିଁ ଏକା ବୁଝି ପାର୍ସନ୍ ନିଜର୍ ଭାଷା ନିଜେ ହିଁ ଏକା ବୁଝିକି କହିହେସି ଯେନ୍ତାକି ଅନ୍ୟ ଲୋକର୍ ଭାଷା କହି ନିହୁଏ କି ବୁଝି ଭଲ୍ସେ ବି ନେଇ ହୁଏ ସେନ୍ତା ଆମର୍ ଓଡ଼ିଆ ଭାଷା ବହୁତ୍ ଆମେ ହିଁ ଏକା ବୁଝିପାର୍ମୁ ଅଲ୍ଗା କେହି ବି ବୁଝିନିପାରନ୍ ଯେନ୍ତାକି ପୂର୍ବ ଓଡ଼ିଶା ବାଲେ ତାକର୍ କଥାବାର୍ତ୍ତା ଚାଲିଚଲଣି ପୋଷାକ୍ ଯିବାର୍ଟା ସବୁ ତାକର୍ ଅଲ୍ଗା ଥିସି ସେନ୍ତା ଆମର୍ ପଶ୍ଚିମ୍ ଓଡ଼ିଶାବାଲେକର୍ ବି ଚାଲିଚଲଣି କଥାବାର୍ତ୍ତା ଭାବ ଭଙ୍ଗୀ ପୋଷାକ ପରିଚ୍ଛନ୍ନ ଖାଦ୍ୟପେୟ ସବୁ ଅଲ୍ଗା ଥିସି ଯେନ୍ଟାକି ସମସ୍ତଙ୍କର୍ଟା ଅଲ୍ଗା ଥିସି କାହାରିର୍ ବି ସମାନ୍ ନେଇଥାଏ ସମସ୍ତେ ଅଲ୍ଗା ଅଲ୍ଗା ପ୍ରକାର୍ ଥିସନ୍ ସେଥିର୍ଲାଗି ସମସ୍ତଙ୍କେ ଯେନଠାନ ବି ଦେଖ୍ଲେ ସେ ସେ ପ୍ରକାର୍ ଭାଷା କହୁଛେ କହୁଥିବାର୍ ଶୁନ୍ଲେ ସମସ୍ତେ ଜାନିପାର୍ସନ୍ ସେଥିର୍ଲାଗି ସମସ୍ତଙ୍କର୍ ଭାଷା ପରି ପୋଷାକ ଜଲିଚଲଣି କଥାବାର୍ତ୍ତା ଅଲ୍ଗା ହିଁ ଏକା ଥିସି ସେଥିର୍ଲାଗିି ତ ଓ ତେଲୁଗୁ ଭାଷା ବାଲେ ତାକର୍ କଥା ଭଲ୍ସେ ବୁଝିପାର୍ସନ୍ ଆମର୍ କଥା ବୁଝିନିପାରନ୍ ଆମେ ଯଦି ତାକର୍ କଥା ବୁଝିପାରୁଥିତେ ବେଲେ ଭଲ୍ ହେତା ତାମିଲ୍ବାଲେ ତାକର୍ କଥା ହିଁ ଏକା ବୁଝିପାର୍ବେ ଆଉ କାହାରିର୍ କଥା ବି ବୁଝି ନେ ପାରନ୍ ହେନ୍ତା ପୂର୍ବ ଓଡ଼ିଶାବାଲେ ତାକର୍ କଥା ଭଲ୍ସେ ବୁଝିପାର୍ସନ୍ ଚାଲିଚଲଣି ପୋଷାକ ପରିଚ୍ଛନ୍ନ ମଧ୍ୟ ଅଲ୍ଗା ଥିସି କେହି କାହାର୍ଟା ବୁଝିି ନାଇପାରନ୍ ସେନ୍ତା ଆମର୍ ପଶ୍ଚିମ୍ ଓଡ଼ିଶାବାଲେକର୍ ଚାଲିଚଳଲଣି କଥାବାର୍ତ୍ତା ପୋଷାକ ଭାବଭଙ୍ଗୀ ସବୁ ଅଲ୍ଗା ହିଁ ଏକା ଥିସି